ମୁଁ ବହୁତ କମ୍ ବୟସରୁ ବାହାଘର ହେଇଯାଇଛି ମୋର ତ ମୁଁ ବାହାଘର ଆଗରୁ ଯେହେତୁ ପାଠ ପଢ଼ୁଥିଲି ରୋଷେଇ କରିନଥିଲି ବାହାଘର ପରେ ପ୍ରଥମଥର ରୋଷେଇ କରିଛି ସେ ପୁଣି ସେ ପୁଣି ମୋ ଶାଶୁଙ୍କ ଅନୁପସ୍ଥିତିରେ ଘରେ କୌଣସି ସ୍ତ୍ରୀଲୋକଙ୍କ ଅନୁପସ୍ଥିତିରେ ମୁଁ ରୋଷେଇ କରିଥିଲି ପ୍ରଥମ ରୋଷେଇ ଯେଉଁଥିରେ କି ମୋ ଶ୍ୱଶୁର କକା ଶ୍ୱଶୁର ଯେହେତୁ ଆମର ଜଏଣ୍ଟ ଫ୍ୟାମିଲି ଯେଉଁଟା କୁହନ୍ତି କି ଯୌଥ ପରିବାର ତ ଆଉ ସ୍ୱାମୀ ଏମାନେ ସବୁଥିଲେ ପୁଅପିଲା ତ ମୋତେ ପ୍ରଥମେ କହିଥିଲେ ଆଳୁ ବାଇଗଣ ଆମ ଓଡ଼ିଆରେ ଯୋଉମାନେ ନିହାତି ଲୋପ ପାଇଯାଇଥିବା ଖାଦ୍ୟ ଆଳୁ ବାଇଗଣ ଟମାଟୋ ଝୋଳ ତ ଭଲ ହେଇଥିଲା ତ ସେମାନେ କୁହନ୍ତି ମୁଁ ଯେହେତୁ ଖାଇନଥିଲି ସେଦିନ ପିଆଜ ଖାଇନଥିଲି ନିରାମିଷ ଥିଲା ମୋର ସେଦିନ ଖାଇବାର ତ ମୁଁ ତ ଖାଇ ନଥିଲି କିନ୍ତୁ ସେମାନେ ପ୍ରଥମଥର ବହୁତ ମୋତେ ପ୍ରଶଂସା କରିଥିଲେ ଭଲ ହେଇଥିଲା ସିଏ ରୋଷେଇ କରିବାର ଶୈଳୀ ଆକ୍ଚୁଆଲି ମୋତେ ଜଣାନଥିଲା ମୁଁ ମୋ ମା'ଙ୍କ ପ୍ରବଳ ଖରାପ ଥିଲା ତେଣୁ ମୁଁ ମୋ ମା'ଙ୍କୁ ଫୋନ କରିକି ଫୋନରେ ରୋଷେଇର କେମିତି ପ୍ରସ୍ତୁତି ପ୍ରଣାଳୀ ଜାଣିକି ରୋଷେଇ କରିଥିଲି ଆଉ ରୋଷେଇ ବହୁତ ଭଲ ହୋଇଥିଲା ବୋଲି ସମସ୍ତେ କୁହନ୍ତି ମୋତେ ବହୁତ ଖୁସି ବି ଲାଗିଥିଲା ଯାହା ହଉ ନଜାଣିକି ସମସ୍ତଙ୍କ ମନକୁ ଶାନ୍ତି ହେଲା ଭଳିଆ ବା ଆତ୍ମାକୁ ଶାନ୍ତି ହେଲା ଭଳିଆ ଗୋଟେ ଖାଦ୍ୟ ବନାଇକି ଦେଇଛି ସେଇଥିପାଇଁ ମୋତେ ବହୁତ ଖୁସି ଲାଗିଥିଲା ତା'ପରେ ଠୁ ଧୀରେ ଧୀରେ ରାନ୍ଧିବା ଆରମ୍ଭ କଲି କିନ୍ତୁ ମୋ ଫାର୍ଷ୍ଟ ତରକାରୀ ସବୁଠୁ ଗାଉଁଲି ଖାଇବା ଆଳୁ ବାଇଗଣ ଟମାଟୋ ସଜନା ନାଡ଼ି ଦେଇ ଯେଉଁ ତରକାରୀ ହୁଏ ସେଇଟା ହିଁ ମୋ ଫାର୍ଷ୍ଟ ତରକାରୀ ଥିଲା